ହ୍ୟାଲୋ ନମସ୍କାର ନମସ୍କାର ଆଜ୍ଞା କୁହନ୍ତୁ କ'ଣ କୁହନ୍ତୁ

କେଉଁ କେଉଁ ପ୍ରକାର ଅସୁବିଧା କରୁଛନ୍ତି ଆଜ୍ଞା ମାନେ କ'ଣ ପାଇଁ ଏସବୁ କଳି କଳି ଝଗଡ଼ା କ'ଣ ପାଇଁ ଆପଣମାନଙ୍କ ତାଙ୍କମାନଙ୍କ ଭିତରେ ହେଲା ଆଚ୍ଛା ତ ଆପଣ ପୋଲିସ୍ରେ କମ୍ପ୍ଲେନ୍ କରିଛନ୍ତିିି ନା କରିନାହାନ୍ତି ଲୋକାଲ୍ ପୋଲିସ୍ ଷ୍ଟେସନ୍ରେ ଆପଣ କମ୍ପ୍ଲେନ୍ କରିଛନ୍ତିିି ନା ନାହିଁ ଆଗରୁ ଜଣାଇଛନ୍ତି ନା ନାହିଁ ସର୍ବ ପ୍ରଥମ ଯେହେତୁ ଆପଣ ଗାଁ ଗହଳିରେ ଚଳୁଛନ୍ତି ମାନେ ଆପଣଙ୍କର ଗାଁ ଗାଁର ମୁରବିମାନେ ହେଲେ ମୁଖ୍ୟ ଜିନିଷ ସେମାନଙ୍କ ଗାଁରେ ସେ କଥାବାର୍ତ୍ତା ଆଲୋଚନା କରିଛନ୍ତି ନା ନାହିଁ ଭଦ୍ର ଲୋକମାନଙ୍କୁ ଡାକିକରି ଧର ସମ୍ଭବ ହୋଇପାରିଲାନି ତା'ହେଲେ ଆପଣ ଆଇନର ଆଶ୍ରୟ ନେଇପାରିବେ ଆମେ ବି ଆପଣଙ୍କୁ ସାହାଯ୍ୟ ସହଯୋଗ କରିପାରିବୁ ତେଣୁ ପ୍ରଥମ ସେମାନଙ୍କୁ କଣ୍ଟାକ୍ଟ କରନ୍ତୁ କେଉଁ କେଉଁମାନେ ଆପଣଙ୍କ ସହିତ ଗଣ୍ଡଗୋଳ କରୁଛନ୍ତି ବା ଆପଣଙ୍କୁ ଏକଘରକିଆ ରଖୁଛନ୍ତି ଆପଣ ସେମାନଙ୍କୁ ଦେଖା କରନ୍ତୁ ସେମାନଙ୍କ ଡାଟାବେସ୍ କରନ୍ତୁ ଲୋକାଲ୍ ପୋଲିସ୍ ଷ୍ଟେସନ୍ ଆଣିକରି ଆପଣ ସେମାନଙ୍କ ନାଁରେ ଏଫ୍ ଆଇ ଆର୍ ଦର୍ଜ କରିବେ କରେଇ ସରିଲା ପରେ ଆମେ ଆମ ତରଫୁର ଆପଣଙ୍କୁ ସେବା ଯୋଗାଇ ଦିଆଯିବ ପ୍ଲସ୍ ସେମାନଙ୍କୁ ପଚରା ଉଚରା ଥାନାକୁ ଡକାଯାଇକି ପଚରା ଉଚରା କରାଯିବ

ମୁଁ ଏଇ କଥା କହୁଛି ଆପଣ ସର୍ବ ପ୍ରଥମେ ସେମାନଙ୍କୁ ପଏଣ୍ଟ୍ ଚିହ୍ନଟ କରନ୍ତୁ କିଏ କିଏ ଆପଣଙ୍କ ସହିତ ଝଗଡ଼ା ଝାଣ୍ଟି କରୁଛନ୍ତି ଆର କାରଣଟା କ'ଣ ଆପଣ ଡିଟେଲ୍ସ୍ ଲେଖି ଲୋକାଲ୍ ପୋଲିସ୍ ଷ୍ଟେସନ୍ରେ ଏଫ୍ ଆଇ ଆର୍ ଲଜ୍ କରିବେ ଲଜ୍ କରି ସାରିଲା ପରେ ସେମାନଙ୍କୁ ପୋଲିସ୍ ଷ୍ଟେସନ୍କୁ ଡକାଯିବ ତା'ପରେ ଆପଣଙ୍କ ଆଉ ତାଙ୍କ ଭିତରେ ପ୍ରଥମ ପକ୍ଷ ଆଉ ଦ୍ଵିତୀୟ ପକ୍ଷ ଭିତରେ ସମାଧାନର ନିଷ୍କର୍ଷର ବାଟ ବାହାରିବ ଯଦି ବାଟ ନ ବାହାରିପାରିଲା ଆପଣ କୋର୍ଟ୍ କଚେରୀ ଯାଇକିରି ବି କୋର୍ଟ୍ରେ ବି ମାମଲା କରିକି ସମାଧାନ କରିପାରିବେ ଆପଣ ଆଗେ ସେମାନଙ୍କୁ ସେମାନଙ୍କ ନାଁ ଗାଁ ଠିକଣା ଲେଖନ୍ତୁ ଏଫ୍ ଆଇ ଆର୍ ଲେଖନ୍ତୁ ଆଣିକରି ଲୋକାଲ୍ ପୋଲସ୍ ଷ୍ଟେସନ୍ରେ ଆଣିକରି ଜମା ଦିଅନ୍ତୁ ତା'ପରେ ଆମେ ସେମାନଙ୍କୁ କନେଷ୍ଟବଲ୍ ଦ୍ଵାରା ଡକାଇବୁ ଡକାଇ ସରିଲା ପରେ ଆପଣ ଠିକ୍ ଅଛି ତାଙ୍କ ଉପରେ ଅଛନ୍ତି ଏସ୍ ଡ଼ି ପି ଓ ଏସ୍ ଡ଼ି ପି ଓ ଅଫିସ୍ ସୁପାରିଟେଡ଼େଣ୍ଟ୍ ଅଫ୍ ଡିଭିଜ୍ନାଲ୍ ପୋଲିସ୍ ଅଫିସର୍ ଏସ୍ ଡ଼ି ପି ଓ ଅଛନ୍ତି ଯଦି ଏସ୍ ଡ଼ି ପି ଓ ନ ଶୁଣିବେ ଲୋକାଲ୍ ଏସ୍ ପି ଥିବେ ଜିଲ୍ଲାରେ ବି ଏସ୍ ପି ଅଛନ୍ତି ଏସ୍ପିଙ୍କ ସୁପାରିଟେଡେଣ୍ଟ୍ ଅଫ୍ ପୋଲିସ୍ ସେମାନଙ୍କୁ ଭେଟିକରି କହିବେ ପ୍ଲସ୍ ସେମାନଙ୍କୁ ଭେଟିକି କହିବା ପୂର୍ବରୁ ଆପଣ ଲୋକାଲ୍ ଷ୍ଟେସନ୍ର ଏଫ୍ ଆଇ ଆର୍ କପିଟା ତା ସାଙ୍ଗରେ ଦର୍ଜ୍ କରିକି ଯୋଡ଼ିକି ଦେବେ ଆପଣ ଜନସାଧାରଣଙ୍କ ପାଇଁ ସବୁ ପ୍ରକାର ଆଇନ କାନୁନ୍ ଅଛି ତେଣୁ କିଛି କିଛି ବି ଅସୁବିଧା ହେବନି ମୁଁ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ସାହାଯ୍ୟ ସହଯୋଗ କରିପାରିବି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା